ସାଧାରଣତଃ ସରକାରଙ୍କ ଦ୍ୱାରା ବାଇଶ କୋଟି ଭାଷାକୁ ଭାଷାର ମାନ୍ୟତା ଦିଆଯାଇଛି ଏହି ସ୍ଵତନ୍ତ୍ର ଭାଷା ମଧ୍ୟରୁ ଓଡ଼ିଆ ଭାଷା ଅନ୍ୟତମ ଓଡ଼ିଶାରେ ମୁଖ୍ୟତଃ ଲୋକମାନଙ୍କର ଭାବର ଆଦାନ ପ୍ରଦାନର ମୁଖ୍ୟ ମାଧ୍ୟମ ହେଉଛି ଓଡ଼ିଆ ଭାଷା ଏହି ଓଡ଼ିଆ ଭାଷା ମାଧ୍ୟମରେ ଲୋକମାନେ ନିଜର ଆର୍ଥିକ ଓ ବିଭିନ୍ନ ଯାତାୟାତରେ ବ୍ୟବସ୍ଥା ଲୋକମାନଙ୍କ ଦ୍ୱାରା କହି ପାରିଥାନ୍ତି ଯାହାକୁ କମ୍ୟୁନିକେସନ ମାଧ୍ୟମରେ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ୟ ଯାତାୟାତ କରିବାରେ ସାହାଯ୍ୟ ହୋଇଥାନ୍ତି ଏହି ଓଡ଼ିଆ ଭାଷା ମାଧ୍ୟମରେ ଦୂର ଦୂରକୁ ନିଜ ଓଡିଶାର ଐତିହ୍ୟ ଓ ବିଭିନ୍ନ ଐତିହାସିକ ଯାଗା ଓ ଐତିହାସିକ ପୌରାଣିକ ସ୍ଥାନମାନଙ୍କୁ ଲୋକମାନଙ୍କ ନିକଟରେ ପହଞ୍ଚାଇ ପାରିଥାନ୍ତି